ଆମର ଅଞ୍ଚଳରେ ବିଭିନ୍ନ ପ୍ରକାର ପାରମ୍ପାରିକ ଖାଦ୍ୟ ରନ୍ଧାଯାଏ ଯେଭଳି ଭାବରେ ଜାଉ କାଞ୍ଜି ଆଉ ବିଭିନ୍ନ ପ୍ରକାର ପିଠା ଯେପରି ପୋଡ଼ ପିଠା ସେ ବିଭିନ୍ନ ମାନେ ବହୁ ପୁରାତନ କାଳର ଏହା ଚାଲି ଆସିଚି ଏବଂ ଆମ ଅଞ୍ଚଳରେ ମୁଁ ଏବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ରନ୍ଧାାଯାଉଛି ଆଗର ଲୋକମାନେ ଯେଭଳି ଭାବରେ କାଞ୍ଜି ଜାଉ ଖାଇକି ଏଭଳି ଭାବରେ ଦୃଢ଼ ଅଛନ୍ତି ଶକ୍ତ ଅଛନ୍ତି ବର୍ତ୍ତମାନ ଯୁଗରେ ଏଇ ଯୋଉ ସବୁ ଜିନିଷ ଖାଇକି ଜଙ୍କ୍ ଫୁଡ଼୍ ଜିନିଷ ଖାଇକି ଆମେ ସେତିକି ଷ୍ଟ୍ରଙ୍ଗ ନୁହଁ ସେମାନଙ୍କ ତୁଳନାରେ ଆମେ ବହୁତ ଦୁର୍ବଳ ଏବଂ ସେମାନେ ସେମାନେ ଆମ ଟାଇମ୍ ବେଳେ ଯେ ଯେଭଳି ଭାବରେ କାର୍ଯ୍ୟ କରୁଥିଲେ ଯେଭଳି ଭାବରେ ଥିଲେ ଆମେ ବର୍ତ୍ତମାନ ସେଇଭଳି ଭାବରେ ନୁହଁ ବହୁତ ଦୁର୍ବଳ ସେମାନଙ୍କ ତୁଳନାରେ ସେଇ ଆମର ଖାଦ୍ୟ ଜାଉ କାଞ୍ଜି ଖାଇକି ସେମାନେ ବହୁତ ଭାବରେ ଦୃଢ଼ ହେଇକି ଅଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ଆଉ ବିଭିନ୍ନ ପ୍ରକାର ପିଠା ଯେପରି ପୋଡ଼ପିଠା ପୋଡ଼ପିଠା ସବୁଠାରୁ ପାରମ୍ପରିକ ଖାଦ୍ୟ ଆମର ଏଇ ଅଞ୍ଚଳର ବା ରଜ ହେରେ ତ ରଜ ହେଉ କି ବିଭିନ୍ନ ପ୍ରକାର ବିଭିନ୍ନ ପ୍ରକାର ପରମ୍ପରା ବା ବିଭିନ୍ନ ପ୍ରକାର ପାରମ୍ପରାରେ ଏଇସବୁ ଜିନିଷ ଏଇ ପୋଡ଼ପିଠା ରନ୍ଧାଯାଏ ଏବଂ ପୋଡ଼ପିଠା ସମସ୍ତଙ୍କର ପ୍ରିୟ ଆମର ଏ ଅଞ୍ଚଳରେ ରନ୍ଧାଯାଇଥିବା ପୋଡ଼ପିଠା ପୁରା ବିଶ୍ଵ ପ୍ରସିଦ୍ଧ ଯେପରି ଓଡ଼ିଶାର ପୋଡ଼ପିଠା ସେଥିପାଇଁ ପାରମ୍ପରିକ ଖାଦ୍ୟ ଆମର ସବୁ ଅଞ୍ଚଳଠାରୁ ଆମର ଅଞ୍ଚଳରେ ବେଶ ଉନ୍ନତ କ'ଣ ପାଇଁ ନା ଭାରତର ସବୁ ସ୍ଥାନଠାରୁ ଓଡ଼ିଶାରେ ବିଭିନ୍ନ ପ୍ରକାର ବିଭିନ୍ନ ପ୍ରକାର ପରମ୍ପରା ଚାଲିଆସିଛି ପିଢ଼ି ପରେ ପିଢ଼ି ଏବଂ ସେସବୁରେ ବ୍ୟବହାର ହଉଥିବା ସବୁ ଖାଦ୍ୟଠାରୁ ଏସବୁ ଜିନିଷ କାକରା ପିଠା ହେଉ କି ପୋଡ଼ପିଠା ହେଉ କି ଏଣ୍ଡୁରି ପିଠା ହେଉ ଗଇଁଠା ପିଠା ହେଉ ଏସବୁ ଜିନିଷ ପୁରା ପ୍ରଚଳିତ ଏବଂ ବିଶ୍ଵବିଖ୍ୟାତ